ମୁଁ ଯେଉଁ ପରିବାରରେ ରୁହେ ସେ ଛୋଟ ପରିବାର ନୁହେଁ ବହୁତ ବଡ଼ ପରିବାର ଯାହାକି ଯୌଥ ପରିବାର କହନ୍ତି ସେଥିରେ ମୋର ବାବା ମାମା ମୋ ଜେଜେ ମା' ଜେଜେ ବାପା କାକା ଖୁଡ଼ି ବଡ଼ ବାପା ବଡ଼ ମାମା ତାଙ୍କର ଝିଅ ପୁଅଉ ମୋ ଦାଦାଙ୍କ ଝିଅ ପୁଅ ଏମିତି ବହୁତ ଜଣ ମିଶିକି ରହୁ ତ ସମସ୍ତେ ତ ଏକା ସାଥିରେ ଘର ଛାଡ଼ି କୁଆଡ଼େ ଯାଉନା ତ ଯେତେବେଳେ ବି ମୁଁ ପଳାଏ ଯେଉଁ ଆମ ଘର ଛାଡ଼ି ବି ଆମେ ସତେ ମିଶିକି ଗୋଟେ ଭଲ ଗାର୍ଡ଼େନ ରଖିଛୁ ଯେଉଁଠିକି ଅଲଗା ଅଲଗା ପ୍ରକାର ଗଛ ଅଲଗା ଅଲଗା ପ୍ରକାର ଫୁଲ ଗଛ ଫଳ ଗଛ ଏମିତି ବହୁତ କିଛି ଲଗାଇକି ରଖିଛୁ ତା' ଦେହରୁ ବି ଯାହାବି ଫଳେ ଯାହା ବିି ଆସେ ତାକୁ ଆମେ ଘରେ ସବୁ ମିଶିକି ଖାଉ ତ ଯେତେବେଳେ ମୁଁ ଘରେ ନଥାଏ ତ ସେତେବେଳେ ମୋର ଯିଏ ରହିଲେ ବାବା ମୋ ମାମା ନହେଲେ ଯେତେବେଳେ ଆମେ ଫ୍ୟାମିଲି କୁଆଡ଼େ ଯାଇଥାଉ ତ ମୋ କାକା ମୋ ସାନ ମାମା ମୋ ବଡ଼ ବାପା ମାନେ ସମସ୍ତେ ମିଶିକି ସେ ବଗିଚାର ଯତ୍ନ ନିଅନ୍ତି ଆଉ ଗଛରେ ପାଣି ଦିଅନ୍ତି ଆଉ ସବୁଠାରୁ ଭଲ କଥା ଆମ ବଗିଚାରେ ଯେଉଁ ଗଛ ଲାଗିଛି ତା' ଦେହରେ ଆମେ କେବେ ଖରାପ ସାର ଦେଇକି ଅମଳ କରୁନା ତ ତା' ଦେହରେ ଦେଇଥାଉ ଭଲ ଜୈବିକ ଗୋବରରେ ତିଆରି ଖତ କମ୍ପୋଷ୍ଟ ଏଗୁଡ଼ା ସବୁ ଦେଇକି ଆମେ ଆମର ଯେଉଁଗୁଡ଼ା କ'ଣ ଆମ ଗଛକୁ ଆହୁରି ହରା ଭରା ବନାଇ ଦଉ ଏବଂ ଯାହା ବି ଆସେ ତାକୁ ଆମ ପରିବାରରେ ରୋଷେଇ ହୁଏ ଆଉ ସେଇଟା ବହୁତ ଟେଷ୍ଟି ଟେଷ୍ଟି ସହିତ ଆମ ଦେହକୁ ବି ମଧ୍ୟ ବହୁତ ହିତକର